ହେଲୋ ମ୍ୟାମ୍ ନମସ୍କାର ସୋନପୁର୍ ନନ୍ଦିନୀ ସିଙ୍ଗ୍ କହୁଥିଲି ମ୍ୟାମ୍ ଆମେ ବେଙ୍ଗଲୋର୍କୁ ନୂଆ କରି ଆସିଛୁ ତ ଷ୍ଟଲ ଭଡ଼ା ଲାଗି କହୁଥିଲି ଲୋକମାନେ କହୁଥିଲେ ଯେ ଶୁଣିବାକୁ ପାଇଛୁ ନାଇଁ ମ୍ୟାମ୍ ଖାଲି ଷ୍ଟଲ୍ ଦରକାର ଆମର ଲାଗି ସେ କେତେର ଷ୍ଟଲ୍ ମିଳିପାରିବ କେତେ ସାଇଜ୍ର ଷ୍ଟଲର କାମ ସରିଛି ହଉ ମ୍ୟାମ୍ ଦାମ୍ ଷ୍ଟଲ୍ଟା କେଉଁ ଯାଗାରେ ଅଛି ମ୍ୟାମ୍ ହଉ ମ୍ୟାମ୍ ଭଡ଼ାଟା କେତେ ଗୋଟେକୁ ଦଶ ହଜାର କି ତିନିଟା ଦଶ ହଜାର ମ୍ୟାମ ଟିକେ ରେଟ୍ ହୋଇଯାଉଛି ମ୍ୟାମ୍ ନାଇଁ ନାଁ ମ୍ୟାମ୍ ଆମେ ନୂଆ କରିକି ଏଠାକୁ ଆସିଥିଲୁ ତ ଆମର୍ ବିଜନେସ୍ଟା ଷ୍ଟାର୍ଟ ସେଥିଲାଗି ହଉ ମ୍ୟାମ୍ କାଲି ଯାଇକି ମୁଁ ଷ୍ଟଲ୍ ଦେଖିବି ଆଉ ତୁମମାନଙ୍କୁ ଦେଖା କରିକି ଆସିବି ହଉ ରହୁଛି ହଁ ହଁ